ସାଧାରଣତଃ ପୁରାତନ ଯୁଗର ଲୋକମାନେ ହିଁ ଦୈନନ୍ଦିନ ବାର୍ତ୍ତାଳାପରେ ଖଣ୍ଡବାକ୍ୟ ଏବଂ ରୂଢ଼ିଗୁଡ଼ିକ ପ୍ରୟୋଗ କରିଥାନ୍ତି ଯେମିତିକି କରିଥାନ୍ତି ଆଖି ଦେବା ଆଖି ଦେବାର ମାନେ ହେଉଛି ଇର୍ଷା କରିବା ତା'ର ଗୋଟେ ଉଦାହରଣ ହେଉଛି ନା ଅନ୍ୟର ଧନ ଓ ସୁଖ ସମୃଦ୍ଧି ପ୍ରତି ଆଖି ଦେବା ଠିକ୍ ନୁହେଁ ଆଉ ଗୋଟେ ହେଉଛି ଆଖି ଖୋଲିଦେବା ଆଖି ଖୋଲିଦେବା ମାନେ ହେଉଛି ଜାଗ୍ରତ କରାଇବା ଆଉ ଗୋଟେ ଅଛି ଆଖି ରଖିବା ଆଖିବାର ମାନେ ହେଉଛି ଲକ୍ଷ୍ୟ ରଖିବା ତା'ର ଗୋଟେ ଉଦାରଣ ହେଉଛି ପିଲାଙ୍କ ଉପରେ ଆଖି ନ ରଖିଲେ ସେମାନେ ଭଲ ମଣିଷ ହୋଇପାରିବେ ନାହିଁ ଆଉ ଗୋଟେ ଉଦାରଣ ହେଉଛି ଆଖିରୁ ଜୁଳୁଜୁଳିଆ ପୋକ ବାହାର କରିବା ଆଖିରୁ ଜୁଳଜୁଆ ପୋକ ବାହାରିଯାଏ ମାନେ ହେଉଛି ହତଜ୍ଞାନ ହେବା ନ ଖାଇ ନ ପିଇ ଖରାରେ ଚାଲିଚାଲି ବୁଢ଼ାର ଆଖିରୁ ଜୁଳୁଜୁଳିଆ ପୋକ ବାହାରିଗଲାଣି ଆଉ ଗୋଟେ ହେଉଛି ଆଖି ଖୁସି ହୋଇଯିବା ଆଖି ଖୁସି ହୋଇଯିବା ମାନେ ହେଉଛି ବିସ୍ମିତ ହୋଇଯିବା ଆଉ ଗୋଟେ ହେଉଛି ଆଖିରେ ଧୂଳି ଦେବା ଯାହାର ମାନେ ହେଉଛି କୌଶଳରେ ଜଣକୁ ଠକିବା ଆଉ ଗୋଟେ ହେଉଛି ଅନ୍ଧାରକୁ ଟେକା ଫୋପାଡ଼ିବା ଅନ୍ଧାରକୁ ଟେକା ଫୋପାଡ଼ିବା ମାନେ ଅନୁମାନ କରି କହିବା ତା'ର ଉଦହରଣ ଗୋଟେ ହେଉଛି ଭଲ ଭାବରେ ବୁଝି ସୁୁଝି ବିଚାର କରିବା କଥା ନ ନଚେତ୍ ଅନ୍ଧାରକୁ ଟେକା ପକାଇଲେ ସମସ୍ୟା ସୃଷ୍ଟି ହୋଇପାରେ ଆଉ ଗୋଟେ ହେଉଛି ଅନ୍ଧାରକୁ ବାଡ଼ି ବୁଲାଇବା ତା'ର ଅର୍ଥ ହେଉଛି ଅନିଶ୍ଚିତ ଭାବେ କାର୍ଯ୍ୟ କରିବା ଆଉ ଗୋଟେ ହେଉଛି ଅଣ୍ଟା ଭିିଡ଼ିବା କୌଣସି କାର୍ଯ୍ୟ ପାଇଁ ସାହସ ବାନ୍ଧିବା ଯାହାର ଅର୍ଥ ହେଉଛି କୌଣସି କାର୍ଯ୍ୟ ପାଇଁ ସାହସ ବାନ୍ଧିବା ଆଉ ଗୋଟେ ହେଉଛି ଆଖି ବୁଜି କ୍ଷୀର ପିଇବା ଆଖି ବୁଜି କ୍ଷୀର ପିଇବା ମାନେ ଛଳନା କରିବା ଆଉ ଗୋଟେ ହେଉଛି ଆଖିରେ ନାଚିବା ଆଖିରେ ନାଚିବା ମାନେ ମନେପଡ଼ିବା ତା ତା'ର ଗୋଟେ ଉଦାହରଣ ହେଉଛି ପୁଅ ଚାକିରିକୁ ଗଲା ଦିନରୁ ତା'ର ମୁହଁ ସବୁଦିନେ ମୋ ଆଖିରେ ନାଚୁଛି ଆହା କରିବା ଆହା କରିବାର ମାନେ ହେଉଛି ସମବେଦନା ଜଣାଇବା କୌଣସି ଅସୁବିଧା ହେଲେ ଅସୁବିଧା ସମୟରେ ଆହା କରିବା ମାନେ କ'ଣ ନା କୌଣସି ଜଣଙ୍କୁ ସମବେଦନା କରିବା ତାକୁ ସାହାସ ଦେବା ଆଖିକି ପାଇବା ଆଖିକି ପାଇବା ହେଉଛି ପସନ୍ଦ କରିବା ବା ଅଟକଳ କରିବା ଏ ଶାଢ଼ୀଟି ଝିଅର ଆଖିକି ପାଇଛି ତା'ର ଗୋଟେ ଉଦାହରଣ ଆଖିକି ନ ପାଇବା ମାନେ କଳନା କରି ନ ପାରିବା ଲକ୍ଷ ଟଙ୍କାର ଏତେ ବଡ଼ ପୋଖରୀରେ ପଙ୍କଧାର ହେବା କଥାଟା ଆଖିକି ସହଜେ ପାଉନି ମାନେ ଏଇଟା କ'ଣ ନା କଳନା କରି ହୋଇପାରୁନାହିଁ ଆଖି ବୁଝିବା ମାନେ ମୃତ୍ୟୁବରଣ କରିବା କାର୍ତ୍ତିକ ପୂର୍ଣ୍ଣିମା ଭଳି ପବିତ୍ର ଦିନରେ ମୋ ମା' ଆଖି ବୁଝିଲେ ଏହାର ଗୋଟେ ହେଉଛି ଉଦାହରଣ